ଭାରତୀୟ ଅର୍ଥନୀତି ଏବେ ବହୁତ ଆଗକୁ ଗଲାଣି ଏବେ ତ ଇଣ୍ଟରନେଟ୍ ସାହାଯ୍ୟରେ ଆମେମାନେ ବ୍ୟାଙ୍କିଙ୍ଗ୍ କରିପାରୁଛେ ଏବଂ ଇଣ୍ଟରନେଟ୍ ସାହାଯ୍ୟରେ ଓ ଆ ଏବେ ଯେଉଁ ଏ ଟି ଏମ୍ ବାହାରିଛି ତା' ମାଧ୍ୟମରେ ଆମେମାନେ ପଇସା ଓ ସେଇଥିରେ ଡିପୋଜିଟ୍ କରିପାରୁଛେ ଏବଂ ପଇସା ମଧ୍ୟ ଉଠେଇପାରୁଛେ ବ୍ୟାଙ୍କ୍ରେ ଆଉ ଯେଉଁ ଲମ୍ବା ଲମ୍ବା ଲାଇନ୍ ଲଗେଇ ଛିଡ଼ା ହୁଅନ୍ତି ସେଗୁଡ଼ା ଅସୁବିଧା ନାଇଁ ଡିଜିଟାଲ୍ ପେମେଣ୍ଟ୍ କରିବାକୁ ଗଲେ ଆମେ ଏ ଘରେ ରହିକି ଆଉ କାହା ଫୋନ୍ ପେ' କି ଗୁଗୁଲ୍ ପେ' ମାଧ୍ୟମରେ ଆଉ କାହା ପାଖକୁ ପଇସା ମଧ୍ୟ ଟ୍ରାନ୍ସଫର୍ କରିପାରୁଛେ ଯାହାକୁ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ କୁହାଯାଉଛି ଏବେ ବହୁତ ସାହାଯ୍ୟ ମିଳୁଛି ଆମକୁ ଇଣ୍ଟରନେଟ୍ ମାଧ୍ୟମରେ ଏ ଡିଜିଟାଲ୍ ଦୁନିଆରେ ବହୁପ୍ରକାର ସାହାଯ୍ୟ ମିଳୁଛି ପଇସାର ଆମର ଅରଜେଣ୍ଟ୍ ଅଛି କାହା ପାଖକୁ ଗୋଟେ ପଠେଇବାର ଅଛି ଏବେ ଫୋନ୍ ପେ' ଅଛି ଗୁଗୁଲ୍ ପେ' ଅଛି ପେଟିଏମ୍ ବାହାରିଲାଣି ଏୟାରଟେଲ୍ ବ୍ୟାଙ୍କିଙ୍ଗ୍ ବହୁତପ୍ରକାର ସୁବିଧା ଯୋଗେଇ ଦେଲାଣି ତା'ପରେ କି ଏ ଟି ଏମ୍ ବହୁତ ଅରଜେଣ୍ଟ୍ ଅଛି ପଇସା ଉଠେଇବାର ଅଛି ତ ଆମେ ଏ ଟି ଏମ୍ ଯାଇକି ଆମ ପାଖଆଖରେ ଏ ଟି ଏମ୍ ଯାଇକି ଆମେ ପଇସା ଉଠେଇ ପାରୁଛେ ବହୁତ ପ୍ରକାର ସୁବିଧା ମିଳୁଛି